ହଁ ଆମ ମୁଁ ତ ହ ସିଲେଇ ଫିଲେଇ କରେ ନାହିଁ କିମ୍ବା ମେସିନ୍ ବ୍ୟବହାର କରେ ନାହିଁ ବଟ୍ ଆମ ଘର ପାଖରେ ଗୋଟେ ଆଣ୍ଟି ଅଛନ୍ତି ଯାହାକି ତାଙ୍କେ ସିଲେଇ ସାମଗ୍ରୀ ୟୁଜ୍ କରନ୍ତି ଯେହେତୁ ସୂତା କିମ୍ବା ଛୁଞ୍ଚି ଏ ଯାକ ଦରକାର ପଡ଼ିଲା ମୋତେ ପଠାଇବା କାରଣରୁ ମୁଁ ଯାଏ ବି ଯାଇକି ମୁଁ ସବୁ ଆ ଆଣି ଦିଏ ଏ ଏଥିରେ ମୋତେ ଅନୁଭୂତି ଅଛି ଏବଂ ତାଙ୍କେ ଭଲ ବି ସିଲାନ୍ତି ଏଥି କାରଣରୁ ମୋତେ ସିଲେଇ ସାମଗ୍ରୀ ବିଷୟରେ ଏତେ ବି କିଛି ଜଣା ନାହିଁ ଆଣ୍ଟି ଯେହେତୁ ସିଲେଇଥାନ୍ତି ତ ମୁଁ ବି ଦେଖିଥାଏ ତାଙ୍କ ପାଖରେ ବସି ଏବଂ ହାଁ ଯା ଏହି କାରଣ ଯୋଗୁଁ ମୁଁ ବହୁତ କିଛି ବି ଜାଣିଛି ସିଲେଇ ଏବଂ ଛୁଞ୍ଚି ସୂତା ବିଷୟରେ ଯାହାର ରେଟ୍ କେବେ ସୂତାର ପାଞ୍ଚ ଟଙ୍କା ତ କେବେ ଦଶ ଟଙ୍କା ରୁହେ ଆଉ ଭଲ ସୂତା ବି ମିଳେ ମାର୍କେଟ୍ରେ ଏବଂ ବଡ଼ ଛୁଞ୍ଚିର ପ୍ରାଇସ୍ ଅଧିକ ଥାଏ ଏତିକି ହଁ ଇତ୍ୟାଦି ଇତ୍ୟାଦି ଏବଂ ତ